ଆଜିକାଲି ସରକାରଙ୍କ ଦ୍ୱାରା ବିିଭିନ୍ନ ଖେଳାଳି ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁତ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ଆମ ସରକାର ମଧ୍ୟ ଖେଳାଳିମାନଙ୍କର ଅସୁବିଧା ସୁଯୋଗ ଆଜିକାଲି ଦେଉଛନ୍ତି ଆଉ ପ୍ରଶିକ୍ଷକ କୋଚ୍ ମଧ୍ୟ ଉପଲବ୍ଧ ଏବଂ ସରକାରଙ୍କ ତରଫରୁ ସମସ୍ତ କ୍ଲବ୍କୁ ଖେଳ ସାମଗ୍ରୀ ଯୋଗାଉ ଛନ୍ତି ଖେଳାଳି କିପରି ଆଗକୁ ବଢ଼ିବେ ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ଆମ ଅଞ୍ଚଳରେ ଗୋଟେ ଇଣ୍ଡୋର୍ ଷ୍ଟାଡିୟମ୍ କରାହୋଇଛି ଏବଂ ସେଥିରେ ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ପିଲାମାନେ ଯୋଗ ଦେଇ ତାର ଉଚିତ୍ ଲାଭ ଉଠଉଛନ୍ତି ଏବଂ ଏହାର ଭବିଷ୍ୟତରେ ଜଣେ ଭଲ ଖେଳାଳି ହେବା ପାଇଁ ସେମାନଙ୍କୁ ଉତ୍ସାହିତ କରୁଛନ୍ତି ଏବଂ ଖେଳ ପଡ଼ିଆଗୁଡ଼ିକ ସୁଧାରିବା ପାଇଁ ସରକାର ସବୁବେଳେ ସୁବିଧା ସୁଯୋଗ ଯୋଗାଉଛନ୍ତି ଆଉ ପଇସା ମଧ୍ୟ ତିଆରି ପଡ଼ିଆ ତିଆରି ପାଇଁ ସରକାର ଦେଇଛନ୍ତି ହଉ ସେଗୁଡ଼ିକ ନିଶ୍ଚିତ ରୂପରେ ପିଲାମାନେ କରି ଆଗକୁ ବଢ଼ିବେ ଏବଂ ପ୍ରତ୍ୟେକ ପଞ୍ଚାୟତରେ ଯେମତି ଗୋଟେ ଗୋଟେ ଖେଳ ପ୍ରଶିକ୍ଷକ ନିଯୁକ୍ତି କଲି ତାମାନେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିପାରନ୍ତେ ଏଠାରେ କେତେ ଯାଗାରେ ସାର୍ଙ୍କର ମନୋଭାବଯୋଗୁଁ ଖେଳାଳିମାନେ ପଛରେ ପଡ଼ି ଯାଉଛନ୍ତି ଆଉ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳୁନାହିଁ କିନ୍ତୁ ଆଜି ବହୁମାତ୍ରାରେ ସରକାରଙ୍କର ବିଭିନ୍ନ ଯୋଜନା ଜାରି ରହିଛି ଏବଂ ସ୍କୁଲ ସମୟର ପିଲାମାନେ ଯେମିତି ଭଲ ଖେଳ ଖେଳିଲେ ସେଥି ପ୍ରତି ସରକାର ଧ୍ୟାନ ଦେଉଛନ୍ତି ଏବଂ କ୍ରୀଡ଼ା ସାମଗ୍ରୀ ଯୋଗଉଛନ୍ତି ଏତେ ମାତ୍ରାରେ ଦେବା କଥା ଏତେ ପ୍ରୋତ୍ସାହନ ମିଳିବା କଥା ସରକାରଙ୍କ ଦ୍ୱାରା ସେଥିରେ ପ୍ରୋତ୍ସାହନ ମିଳି ପାରୁନାହିଁ ଆହୁରି ଏହାକୁ ବ୍ୟାପକ ଭାବରେ ସରକାର ସୁବିଧା ସୁଯୋଗ ଯୋଗାଇବା କଥା ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ କରିବା କଥା ଓଡ଼ିଶାର ନା ଦେଶ ବିଦେଶରେ ପିଲାମାନେ ରଖି ପାରିବେ ଏବଂ ନିଜର ମଧ୍ୟ ଶାରୀରିକ ଏବଂ ମାନସିକ ସ୍ତରରେ ସେମାନେ ଦୃଢ଼ ହୋଇ ଖେଳ ପରିବେଶରେ ମନ ଦେଇପାରିବେ ଏବଂ କିଛି ପ୍ରୋତ୍ସାହନ ରାଶି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ସରକାର ଉପଲବ୍ଧ କରିବା କଥା ତେବେ ଯାଇକି ଖେଳ ଏବଂ ଖେିଳାଳିର ବିକାଶ ସମ୍ଭବପର ହୋଇପାରିବ

ଉଜ୍ଜ୍ୱଳ ଭବିଷ୍ୟ ତାଙ୍କର ହୋଇପାରିବ ସେଥିପ୍ରତି ନିଶ୍ଚିତଭାବରେ ସରକାର ଧ୍ୟାନ ଦେବେ ବୋଲି ମୁଁ ଆଶା ଏବଂ ବିଶ୍ୱାସ ରହିଛି ସେଥିପାଇଁ କାହା କାହାର ସମସ୍ତଙ୍କୁ ସ୍କୁଲ କଲେଜମାନଙ୍କୁ ପ୍ରୋତ୍ସାହନ ରାଶି ବହୁ ମାତ୍ରାରେ ଯୋଗେଇବେ ବୋଲି ଆଶା କରୁଛୁ